ହାଲୋ ପ୍ରଶାନ୍ତ ହୋଟେଲରୁ କହୁଥିଲେ ମୋର ଗୋଟିଏ ଅର୍ଡ଼ର କରିବାର ଅଛି ହଁ ବିରିୟାନୀ ଟିଏ ଅର୍ଡ଼ର କରିବାର ଅଛି କି ପନିର କି କ'ଣ କେତେଟା କେତେଭଳି ଜିନିଷ ଅଛି ନାଇଁ ମୋର ଗୋଟିଏ ପନିର ବିରିୟାନୀ ଟିଏ ମୋର ଦରକାର ହଁ ପଠେଇଦେବେ ମୋର ଟିକିଏ ଭଉଣୀ ଆସିବାର ଅଛି ତ ଆମ ଘରକୁ ତାକୁ ଚାହିଁକି ଟିକିଏ ବହୁତ ସମୟ ଯେମିତି ଜିନିଷଟା ଗରମ ରହିବ ସେମିତି ପାକେଟ କରିକି ପ୍ୟାକିଂ କରିକି ପଠେଇଦିଅନ୍ତୁ ହଁ ମୁଁ ଆଡ୍ରେସ୍ ଟା ଦେଇଦେବି ଆମର ତଳ ସାହି ବଉଳ ଛକ ହଁ ପଠେଇଦେବେ ଟିକିଏ ହଁ ହେଉ ରଖୁଛି ହଁ ଶୀଘ୍ର ପଠେଇ ଦେବେ ଦିଅନ୍ତୁ